ବିବାହ ହିନ୍ଦୁ ଧର୍ମରେ ଗୋଟିଏ ବହୁତ ବଡ଼ ଆୟୋଜନ ବିବାହରେ କନ୍ୟା ଏବଂ ବର ପକ୍ଷର ପରିବାର ସାମିଲ ହେବା ସହିତ କନ୍ୟା ଏବଂ ବର ପକ୍ଷର ବହୁତ ବନ୍ଧୁ ବାନ୍ଧବ ସାଙ୍ଗସାଥି ସାମିଲ ହୋଇଥାନ୍ତି ବିବାହରେ ପାଣି ତ ଖର୍ଚ୍ଚ ହେବା ସ୍ଵାଭାବିକ କେବଳ ବିବାହରେ କ'ଣ ଭୋଜିରେ ଯେ ପାଣି ଖର୍ଚ୍ଚ ହୁଏ ତାହା ନୁହେଁ ଯେଉଁ ଲୋକମାନେ ଆସିବେ ସେମନଙ୍କର ଖାଇବା ପିଇବା ଗାଧୋଇବା ଡ୍ରେସ୍ ପୋଷାକ ଧୋଇବା ଏହି ସବୁ କାମ ପାଇଁ ବହୁତ ପରିମାଣରେ ପାଣି ଖର୍ଚ୍ଚ ହୁଏ ତେଣୁ ଆମର ଘରେ ଗୋଟିଏ ନଳକୂପ ଅଛି ତା' ସହିତ ଆମର ମୋଟର୍ ଲାଗିଛି ଏବଂ ଟାଙ୍କି ଅଛି ଯେଉଁଥିରେକି ଆମର ହଜାରେ ଲିଟର୍ ପର୍ଯ୍ୟନ୍ତ ପାଣି ଧରେ ତେଣୁ ଟାଙ୍କିରେ ଆମେ ପାଣି ଫୁଲ୍ କରିଥାଉ ଏବଂ ମୋଟର୍ ଲାଗିଛି ନଳକୂପ ଅଛି ଆଉ ପାଣି ଆମେ ଟ୍ୟାଙ୍କର୍ରେ ଫୁଲ୍ କରିକି ରଖୁ ବିବାହରେ ଭୋଜି ଏବଂ ଯେଉଁ ଅତିଥିମାନେ ଆସିଥିବେ ସେମାନଙ୍କର ଖାଇବା ପିଇବା ଧୁଆଧୋଇ ହେବା ସଫା ହେବା ସେହି କାମରେ ୟୁଜ୍ ହୁଏ ବ୍ୟବହର ହୁଏ ତା' ସହିତ ଯେଉଁ ବନ୍ଧୁବାନ୍ଧବ ଆସିଥାନ୍ତି ଅତିଥି ଅଭ୍ୟାଗତ ସେମାନେ ମଧ୍ୟ ସେ ପାଣିକୁ ୟୁଜ୍ କରନ୍ତି